ଆମର ଗୋଟେ ଗାଈ ଫାର୍ମ ଅଛି ଯେଉଁଥରେ କି ବାହାରୁ ଲୋକ କିଛି ଆସୁଛନ୍ତି ଭଲ ବ୍ୟବସାୟ ଚାଲିଛି ଲୋକ ବି କିଛି ନେଉଛନ୍ତି ତା ସହିତ କିଛି କୁକୁଡ଼ା ବି ରଖିଛୁ କୁକୁଡ଼ା ଫାର୍ମ କରି କିଛି ଲୋକ ଆସିକି ତାଙ୍କୁ ବି କିଛି ପଇସା ଦିଆହେଉଛି ସେ ବି ରହୁଛନ୍ତି ମଝିରେ ମଝିରେ କିଛି କିଛି ଦେହ ଖରାପ ହେଲେ ଗାଈଗୋରୁ ଭଲମନ୍ଦ ବାହାରୁ ଡକ୍ଟର ଡକାଇ ତାଙ୍କର ଚିକିତ୍ସା କରୁଛୁ ଭଲ ଭାବରେ ଆଉ ସେଥିମଧ୍ୟରୁ ବି ଭଲ ପ୍ରଫିଟ୍ ବି ମିଳୁଛି ଆମକୁ ଲୋକମାନେ ବି ଖୁସିରେ ରହୁଛନ୍ତି ତାଙ୍କୁ ବି ତାଙ୍କର ପରିବାର ବି ଚଳୁଛି ଆମ ଫାର୍ମ କିଛି ନହେଲେ ଭଲ ଚାଲୁଛି ତାଙ୍କ ଆମ ଫାର୍ମ ସହିତ ସେ ଲୋକମାନେ ବି ଚଳୁଛନ୍ତି ଭଲ ରୋଜଗାର ଆମର ବି ହେଉଛି ସେମାନେ ବି ତାଙ୍କ ପରିବାର ସହିତ ଚଳୁଛନ୍ତି ସେଇ ଫାର୍ମକୁ ନେଇ ଯେଉଁ ଗାଈ କ୍ଷୀର ଦହି ଛେନା ତା ବଜାରରେ ଭଲ ମୂଲ୍ୟରେ ବିକ୍ରି ହେଉଛି ସମସ୍ତ ସଂସ୍ଥା ଚାଲିଛି ଭଲରେ ଆମ ଅନ୍ୟ ଲୋକମାନେ ବି ବହୁତ ଖୁସିରେ ଅଛନ୍ତି କୁକୁଡ଼ା ଫାର୍ମରୁ ବି କିଛି ଭଲ ଇନକମ୍ ପ୍ରଫିଟ୍ ବାହାରୁଛି କୁକୁଡ଼ା ବି ବିକ୍ରି ହେଉଛି ଭଲ ଦାମ୍ରେ ତାକୁ ବଡ଼ କରି ତାର ଛୁଆଙ୍କୁ ଛୁଆ ବଡ଼ କରିକି ମଧ୍ୟ ତାକୁ ବି ବିକ୍ରି କରାହେଉଛି ସବୁ ଚାଲିଛି ଭଲ ଆଉ ଲୋକମାନେ ବି ଭଲ ଖୁସିରେ ଅଛନ୍ତି